ହଁ ମୋର ଜଣେ ଶିକ୍ଷକ ମୋର ଗୁରୁ ବା ମୋର ବନ୍ଧୁ ଲେଖକ ପରାମର୍ଶ ଦାତା ରୋଲ୍ ମଡ଼େଲ୍ ଅଛନ୍ତି ଯିଏ ମୋର ପ୍ରତ୍ୟେକ କାମକୁ ପ୍ରଭାବିତ କରନ୍ତି ସେ ମୋତେ ପ୍ରତ୍ୟେକ କାମକୁ ଠିକ୍ ରେ କରିବା ପାଇଁ ମୋତେ ପରାମର୍ଶ ଦିଅନ୍ତି ଓ ମୋର ପ୍ରତ୍ୟେକ କାମକୁ କେମିତି ସମ୍ପୂର୍ଣ୍ଣ କରିପାରିବି ମୁଁ ସେଇ ପ୍ରତି ମୋତେ ସାହାଯ୍ୟ କରନ୍ତି ସେ ମୋତେ ମୋର ପ୍ରତ୍ୟେକ କାମ କରିବାକୁ ମୋତେ ଉତ୍ସାହିତ କରନ୍ତି ଶକ୍ତି ପ୍ରଦାନ କରନ୍ତି ଓ ମୋତେ ପ୍ରତ୍ୟେକ କାମରେ ସାହାଯ୍ୟ କରିଥାନ୍ତି ଓ ତାଙ୍କ ଯୋଗୁଁ ମୁଁ ମୋର ପ୍ରତ୍ୟେକ କାର୍ଯ୍ୟରେ ମୁଁ ସଫଳ ହୋଇଥାଏ ଓ ତାଙ୍କ ପାଇଁ ଆଜି ମୁଁ ଏଇ ଶୀର୍ଷରେ ପହଞ୍ଚି ପାରିଛି ଏ ମୋର ଶୀର୍ଷରେ ପହଞ୍ଚିବାର ବଡ଼ ଶକ୍ତି ଓ କାମକୁ ପ୍ରଭାବିତ କରିବାରେ ମୋର ବନ୍ଧ ବା ମୋର ପରାମର୍ଶ ଦାତା ମୋତେ ମୋର ପ୍ରତ୍ୟେକ କାମରେ ସାହାଯ୍ୟ କରି ମୋ କାମକୁ ପ୍ରଭାବିତ କରିବାରେ ମୋତେ ସାହାଯ୍ୟ କରନ୍ତି